ଚାଷ କରିବାକୁ ଗଲେ ବିଭିନ୍ନ ପ୍ରକାର ଜିନିଷ ଦରକାର ହୁଏ ଲଙ୍ଗଳ ଜୁଆଳି ଲୁହା ଦଉଡ଼ି କୋଡ଼ି ଶାବଳ ଗଇନ୍ତି ଫାଉଡ଼ା ଶଗଡ଼ ଏହିଭଳି ବିଭିନ୍ନପ୍ରକାର ଜିନିଷ ଦରକାର ହେଉଛି ଶଗଡ଼ଟିରେ ଆମେ ବଳଦ ସାହାଯ୍ୟରେ ବିଲକୁ ଗୋବର ନେବା ଆଣିବା କରୁ ତା' ସହିତ କୃଷି ଜିନିଷ ମଧ୍ୟ ଶଗଡ଼ରେ ଲଦିକି ଆଣୁ ଘରକୁ ଲୁହା ଲଙ୍ଗଳ ଦ୍ଵାରା ଚାଷ କରୁ ଆଉ ମଇ ଥାଏ ମଇ ଦ୍ଵାରା ମାଟି ସମାନ କରୁ କୋଡ଼ି ଫାଉଡ଼ା ଦ୍ଵାରା ଆମେ ମାଟି ହାଣୁ ବିଲରେ ଯେଉଁ ଘାସ ହୁଏ ସେ ଘାସ ଖୁସାଉ ଜୁଆଳି ମଝିରେ ମଝିରେ ଦରକାର ହୁଏ ବଳଦ ଯୋଚିବା ପାଇଁକି ଏହିଭଳି ବିଭିନ୍ନ ପ୍ରକାରର ସରଞ୍ଜାମ ସବୁ ଆମର ଦରକାର ହୁଏ